ମୋର ଥରେ ସାଙ୍ଗ ମାନେ ମିଶି ଭୋଜି କରିବାକୁ ବାହାରିଲୁ ସମସ୍ତେ ସାଙ୍ଗ ଏକାଠି ହେଲୁ ଗଲୁ ଗୋଟେ ଜାଗାରେ ଭୋଜି କରିତେ ଆମେ ସାଙ୍ଗ ଥିଲୁ ତିରିଶି ଜଣ ସମସ୍ତଙ୍କ ପାଇଁ ଆମର ରୋଷେଇୟା ଆମର ଆମର ଚିଠା ହେଇଥିଲା ଲିଷ୍ଟ ଆସିଲା ଆମର ଥିଲା ହବା ପାଇଁ ଭାତ ଡାଲି ଚିଲି ଚିକେନ ସାଲାଡ଼ ପାମ୍ପଡ଼ ମିକଶ୍ଚର ଏତିକି ହବାର ଥିଲା ଆମେ ସମସ୍ତେ ସାଙ୍ଗ ହୋଇ ଗଲୁ ସେଇଠି ପହଞ୍ଚିଲୁ ସେଇଠି ମୁଁ ପରିବା କାଟିଲି ତାପରେ ଚିଲି ଚିକେନ ପାଇଁ ଚିକେନ କୁ ଧୋଇକି ଛାଙ୍କିଲୁ ତାପରେ ସମସ୍ତେ ଖାଇଲେ ମତେ କହିଲେ ତୁ ଭଲ କରୁ ତୁ ଚିଲି ଚିକେନ କର ମୁଁ ଚିଲି ଚିକେନ କଲି ସବୁ ଖାଇଲେ ଚିଲି ପକୋଡ଼ା କଲି ସବୁ ଖାଇଲେ ମତେ କେହି ଟିକେ ସାହାଯ୍ୟ କଲେନି କହିଲେ ତୁ ଭଲ ରାନ୍ଧୁ ତୁ ରାନ୍ଧେ ଆମେ କିଛି କରିବୁନି ତୁ ସବୁ କରିବୁ ସେଥିପାଇଁ ମୁଁ ସବୁ କଲି କାହାକୁ କିଛି କହିପାଇଲିନି ସବୁ କଲି ତାପରେ ସମସ୍ତେ ମିଶିକି ଗଲେ ବୁଲିବାକୁ ମୁଁ ଭାତ ତାପରେ କଲି ଭାତ ହେଲା ପରେ ଡାଲି କଲୁ ଡାଲି ପରେ ମିକଶ୍ଚର ପାଇଁ ଯେତିକି ପରିବା କଟା ହୁଏ ପରିବା କାଟିଲୁ କାଟିଲି ତାପରେ ତେଲ ତେଲ ହେରିକା ଯେଉଁଡ଼ା ସବୁ ଥିଲା ଜିନିଷପତ୍ର ସବୁ ଆଣିଲି ରୋଷେଇ ପାଖକୁ ସବୁ ନିଜେ କଲି ସମସ୍ତେ ସାଙ୍ଗ ମାନେ ମିଶି କେତେ ଖେଳୁଥିଲେ ହେଲେ ମତେ କହିଲେ ତୁ ଭଲ ରାନ୍ଧୁଛୁ ତୁ ରାନ୍ଧେ ମୁଁ କ କିଛି ମନା କରିପାଇଲିନି ସାଙ୍ଗ ମାନଙ୍କୁ ସେଥିପାଇଁ ବହୁତ କଥା ରାନ୍ଧିଦେଲି ତାପରେ ସମସ୍ତେ କହିଲେ ଆସେ ଖେଳିବା ମୁଁ କହିଲି ନା ନା ତମେ ଖେଳ ମୁଁ ରାନ୍ଧୁଛି ରାନ୍ଧିଲି ତାପରେ ରାନ୍ଧି ସାଇଲା ପରେ ଦେହ ହାତ ରାନ୍ଧୁ ରାନ୍ଧୁ ମୁଣ୍ଡ କ'ଣ ହେଇଗଲା ସବୁ ଏକା କଲେ ବହୁତ କଷ୍ଟ ଲାଗେ ସେଥିପାଇଁ କିଛି କାହାକୁ ନ କହିପାରି ଏକା ସବୁ କଲି ଭାତ କଲି ଡାଲି କଲି ମିକଶ୍ଚର ଭି କଲି ତାପରେ ସଇଲା ସମସ୍ତଙ୍କୁ ଡାକିଲି ମୁଁ କହିଲି ଆସ ଖାଇବ ସମସ୍ତେ ଆସିଲେ ଖାଇଲେ ମତେ ଆଉ ଇଚ୍ଛା ହେଲାନି ରାନ୍ଧି ଥିବାରୁ ଖାଇବାକୁ ସେଥିପାଇଁ ମୁଁ କିଛି ଖାଇଲିନି ବହୁତ ଦୁ ଦୁଃଖ ଲାଗିଲା ସାଙ୍ଗମାନେ କିଛି ସାହାଯ୍ୟ କଲେନି ନିଜେ ଏକୁଟିଆ ସବୁ ରାନ୍ଧିଲି